ନମସ୍କାର ନମସ୍କାର

ଠିକ୍ ଅଛି ଠିକ୍ ଅଛି ଯେ ତୁମେ ଏଇନା କରିଦେବ ପହେଲା ବ୍ଲଡ଼୍ ଟେଷ୍ଟ୍ ଟିକେ ପହେଲା କରିନେମା ବ୍ଲଡ଼୍ ଟେଷ୍ଟ୍ କରନେମା ଦେଖମା ଯଦି ଠିକଠାକ୍ ଥିବା ବୋଲେ ବିପି ସୁଗାରଟା ଯଦି ଠିକଠାକ୍ ଥିବା ବୋଲେ ତା'ହେଲେ ଏଇ ବ୍ୟବସ୍ଥା ଟିକେ କରମା ହଁ ବେଲେ ମେଡ଼ିସିନଟା ଦେଖ କା'ଣା କେମତା ମେଡ଼ିସିନ୍ ଦେଇଥିଲ ଆଜି ହଁ ହଁ ଯେ ଆଗୁନୁ ତମକୁ ଏନ୍ତା କେବେ ଲାଗୁଥିଲା କି ଏଇଟା ପହେଲା ଏନ୍ତା ତା'ର ମାନେ ହେଇଛି ବେଲେ ମେଡ଼ିସିନଟା ପୂରା ରେଗୁଲାର୍ ସବୁଦିନ ଖାଇଲ ତ ଫିରଭି ତା'ମାନେ ଟିକେ ଦୁର୍ବଳ ଟିକେ ଲାଗୁଛି ତା'ହେଲେ ମାନେ

ବେଲେ ଏନ୍ତା କର ତୁମର ରିପୋର୍ଟଟା ଦିଅ ଦେଖମା ଦେଖ ତୁମର ତା'ମାନେ ରିପୋର୍ଟ ବି ତ ଦେଖଆଯାଇଛି ଇଶନଫୁଲିଆ ଟିକେ ବଢ଼ିଯାଇଛି ତୁମର ଆଉ ତୁମର ତା'ର ମାନେ ବିପି ତା'ର ମାନେ ଟିକେ ଜହ କମ୍ ଜହ କମ୍ ତା'ର ମାନେ ଏଇଟା ହଉଛି

ହଁ ହେଇଟା ଟିକେ ଚିନ୍ତା ଟିକେ କଲେ ବଢ଼ି ଯାଏସି ହଁ ବିପି ଟିକେ ବଢ଼ିଛି ଆଉ ଟିକେ ସୁଗାର୍ ଲେବଲଟା ଟିକେ ଠିକଠାକ୍ ନାଇନୋ ଜହ କମ୍ ଟିକେ ହଉଛି ବେଲେ ଇନ୍ତା କର ତୁମେ ମେଡ଼ିସିନଟା ଆମନୁ ନେଇଯାଅ ଆଉ ଖାଇ ଦେଖ ରେଗୁଲାର୍ ଖାଇ ଦେଖ ଆଉ ହପ୍ତେ ପରେ ଖାଇସାରିଲା ପରେ ହପ୍ତେ ପରେ ଆସ ଆଉ ତୁମର ବ୍ଲଡ଼୍ ଟେଷ୍ଟ୍ ଟିକେ କରିଦିଆ ଏଇନୁ ହସ୍ପିଟାଲରେ ହଁ ଆମର କ୍ଲିନିକ୍ ଅଛି ସାମ୍ନାନୁ ତୁମେ ସେ ଜାଗାରେ ବ୍ଲଡ଼୍ ଟେଷ୍ଟଟା କରିନିଅ ତା'ର ପରେ ଫିର୍ ଦେଖିମା କେନ୍ତା କେନ୍ତା ହଉଛି ଇଏ କଣ୍ଟ୍ରୋଲ୍ ଯଦି ହେଇଥିବା ବେଲେ ତ ଠିକ୍ କଥା ଯଦି କଣ୍ଟ୍ରୋଲ୍ ନାଇଁ ହେବା ବେଲେ ହଁ ମେଡ଼ିସିନ୍ ମୁଇଁ ଲେଖିନେମି ଖାବ ସେଇଟା ଗୁଟେ ମାସଟା ପୂରା ଖାଇବ ହଁ ଆଉ ଯଦି ଫିରବି ଯଦି ନାଇଁ ହେବା ମେଡ଼ିସିନରେ ଭଲ ନାଇଁ ହେବା ବେଲେ ବେଲେ ତୁମେ ତା'ର ଲାଗି ଭଲ କେମତି କିରି ଭଲ ହେବା ସେଥିଲାଗି ତମେ ଟିକେ ଭଲ ହସ୍ପିଟାଲ୍ ଯିବାକେ ପଡ଼ବା ସରକାରୀ ହସ୍ପିଟାଲକୁ ଟିକେ ଯିବାକେ ପଡ଼ବା

ହଁ ଚେକପଟା କରିନେବ ଆରୁ କୋର୍ସଟା ଯେନ୍ତା ଆମେ ଲେଖିନୁ ମେଡ଼ିସିନଟା ତୁମେ ଖାଇନେବ ମେଡ଼ିସିନଟା ଖାଇ ସାରଲା ପରେ ଯଦି ତୁମକୁ କିଛି ଚେଞ୍ ନାଇଁ ଦିଶିବା ବେଲେ ତୁମେ ଇନ୍ତା କରବୋ କଟକ ପଲାବୋ ଏମସ୍ ହସ୍ପିଟାଲ୍ ପଲାବୋ ବଢ଼ିଆଁ ଚେକପ୍ କରୁଛନ୍ ହଁ ଆଉ ଗୋଟେ ଲେଖବାଟା ଠିିକ୍ ନାଇଁ ସେ

ହଁ ହଁ ତା'ର ମାନେ ଟିକେ ଟିକେ ଭଭ ଲାଗବା ଯେନ୍ତା ବୋଲୁଛ ତ ହଁ ଠିକ୍ ଅଛି ମେଡ଼ିସିନଟା ଲେଖିନଉଛେ ଏଁ ତମେ କୋର୍ସ ଖାଇନବ ସେ ଯେନ୍ ଭିଟାମିନଟା ଦିଆଯିବ ସେଟାକୁ ବି ତୁମେ ନେବ ବେଳୁ ତୁମେ ସେନ୍ତା ସାଢ଼େ ତିନି ଚାର ବଜକେ ଆସ ହଁ ହଁ ଠିକ୍ ଅଛି